ଆମେ ବହୁତ୍ଟେ ଗାଈ ରଖିଛୁଁ ଆମେ ସେଥିରୁ ଭଲ୍ ଗୁହାଲ୍ଟେ ଗାଈ ରହିବା ପାଇଁ ଗୁହାଲ୍ଟେ ବନେଇଛୁ ତା'ପରେ ଗଲା ଗାଈକେ ଖାଏବାର୍ଲାଗି ଦେସୁଁ ଘାସ ତା'ପରେ କ୍ଷୀର ପାଣି ଦେଇକି ତାହାକେ ଭଲ୍ସେ ଖାଇ ଇଏ ଖାଏସି ତା'ପରେ ତାର୍ ଭଲ୍ସେ ଯତ୍ନ ନେସୁଁ ଯତ୍ନ ନେଇ ସାର୍ଲା ପରେ ସେ ଆମ୍କୁ ବହୁତ ସାରାଟେ ଗୁରସ୍ ଦେସି ଗୁରସ୍ ଦେଇା ଗୁରସ୍ ଦେସିି ବେଲେ ତା'ପରେ ଆମେ ତାହାକେ ବିକ୍ସୁଁ କୁକ୍ଡ଼ା ଯେ କୁକ୍ଡ଼ା ଅଛନ୍ କୁକ୍ଡ଼ାକେ ବାଧ୍ୟ ଖାଏବାର୍ ଲାଗି ଦେସୁଁ ବହୁତ୍ ଜିନିଷ୍ କୁକ୍ଡ଼ା ଖାଏବାର୍ ଲାଗି ନିଦେଲେ ତ ଭଲ୍ସେ ଅଣ୍ଡା ନିଦିଏ ଛୁଆ ହିଁ ନିକରେ ବେଲେ ତା'ପରେ ଆମେ ତାହାକେ ଏ ଚୁପ୍ ପଡ୍ ରେ ତା'ପରେ ଆମେ ସେ କୁକ୍ଡ଼ା ବଡ଼୍ ହେଇସାର୍ଲେ ପରେ ଆମ୍କୁ ଅଣ୍ଡା ଦେସି ଆମେ ସେ ଅଣ୍ଡାକେ ବିକ୍ରି କର୍ସୁଁ ସେଥିରୁ ପଏସା ହିଁ ଆମେ କର୍ସୁଁ ତା'ପରେ ଛେଲି ଛେଲିକେ ଆମେ ଚୋରେଇ ନେସୁ ଚୋରେଇ କରି ବେଲେ ତାର୍ ପେଟ୍ ପୁରି ପୁରା ପୁରିସାର୍ବା ବୋଏଲେ ସେତାକେ ଆମେ ମାଂସ ବନାସୁଁ ଛେଲ୍ର ମାଂସ ତା'ପରେ ଯେ ଆମେ ଛେଲ୍କେ ବିକ୍ସୁଁ ମାଂସ ବିକ୍ସୁଁ ତା'ପରେ ଛେଲ୍କେ ସୋଚ୍ ଯେ ହେନ୍ତି ହିଁ ବି ବିକିଦେଲେ ବି ବହୁତ୍ ପଏସା ଅଏସି ଅଣ୍ଡା କି ଅମ୍ଲେଟ୍ କରି କରି ବି ଦେସୁ ତାହାକେ ଅଣ୍ଡାକେ ବି ବିକ୍ରି କର୍ସୁ ତା'ପରେ କ୍ଷୀର କ୍ଷୀର ଯେ ବହୁତ୍ କ୍ଷୀରରେ ବହୁତ୍ ପନିର୍ ତା'ପରେ କ୍ଷିରରୁ ପନିର୍ ହେସି କ୍ଷୀର ପିଇଲେ ଆମକୁ ଭିଟାମିନ୍ ହେସି ତା'ପରେ ମିଠା ବି କ୍ଷୀରର ହିିଁ ହେସି କ୍ଷୀର ଆମେ ବହୁତ୍ ପାଇପାର୍ସୁଁ କୁକୁଡ଼ା ମାଂସ ବି ଆମେ ଖାଏସୁଁ କୁକୁଡ଼ା ମାଂସ ବି ବିକ୍ସୁଁ କୁକୁଡ଼ା କୁକୁଡ଼ାର କୁକୁଡ଼ା ଭଲ୍ସେ ଖାଏବାର୍ ଲାଗି ଦେଲେ ସେ ବଢ଼େଇକରି ଆମ୍କୁ ଛୁଆ ଦେସି ସେଥିରୁ ଆମେ ଅଣ୍ଡା ପାଇପାର୍ସୁଁ